ଆମେ ବରଗଡ଼ ଜିଲ୍ଲାର ତୁର କଲେଜ୍ରେ ପଢ଼ୁସି ଆମେ ଆଉ ମୁଇଁ ପାର୍ଟ ଟାଇମ୍ ଜବ୍ ବି କର୍ସି ରେଲୱେ ଷ୍ଟେସନ୍ରେ ସେନ ମୁଇଁ କାମ କରି କରି ପଢ଼ୁସି ମୁଇଁ ବହୁତ୍ ମେହନତରେ ଘରେ କିଏ ମୁଇଁ ଏକଲା କମାସି ମୁଇଁ ଆଉ ପଢ଼୍ସି ମୁଇଁ କଲେଜ୍ ଗଲେ ମୋତେ ବହୁତ ଭଲ ଲାଗ୍ସି ଆମର୍ ପାଖ କଲେଜ୍ ଯେନ୍ଟା ହଉଛେ ତୁରା କଲେଜ୍

ଆଉ ଆଉ ଆଗ୍କେ ଯେନ୍ତା ସକ୍ସେସ୍ ହେମି ସେନ୍ତା ପଢ଼୍ମି ମୁଇଁ